ହଁ ମୁଁ ପାଞ୍ଚଟି ଆନ୍ତର୍ଜାତୀୟ ସହରର ନାମ କହିପାରିବି ପ୍ରଥମେ ହେଲା ଆମେରିକା ଦ୍ୱିତୀୟେ ହେଲା ଲଣ୍ଡନ ତୃତୀୟେ ହେଲା ପ୍ୟାରିସ ଚତୁର୍ଥ ହେଲା ଚିକାଗୋ ପଞ୍ଚମ ହେଲା ୱାସିଂଟନ୍